କଳା ହେଉଛି ଜଣେ ମଣିଷର ଅଲଗା ପରିଚୟ ନେଇ ମଣିଷକୁ ବଞ୍ଚିବାକୁ ପଡ଼େ କଳା ହେଇଥିଲେ ଜଣେ ମଣିଷର ପରିଚୟ ସୃଷ୍ଟି ଜଣେ କଳାକାରର ପରିଚୟ ସୃଷ୍ଟି ହୋଇଥାଏ ସିଏ ସମାଜରେ ଜଣେ ଗଣ୍ୟମାନ୍ୟ ବ୍ୟକ୍ତି ହୋଇପାରିଥାଏ ଏବଂ ବିଭିନ୍ନ ପ୍ରକାର କଳା ଅଛି ଯିଏ ଯେକୌଣସି କଳାକୁ ଆପଣାଇବ ସିଏ ନିଶ୍ଚିନ୍ତ ରୂପେ ସେ କଳାରେ ନିଜର ପରିଚୟ ସୃଷ୍ଟି କରିପାରିବ ପରିଚୟ ସୃଷ୍ଟି କଲେ ଏହା ପ୍ରତ୍ୟେକ କଳା ସମାଜକୁ କିଛି ନା କିଛି ଶିକ୍ଷା ଦେଇଥାଏ ଏବଂ ସମାଜକୁ କିଛି ଆଗକୁ ଯିବାରେ ସମାଜର ଉନ୍ନତି ଦିଗରେ ମଧ୍ୟ ସାହାଯ୍ୟ କରିଥାଏ ସମସ୍ତେ କିଛି ନା କିଛି କଳା କୁ ଅବଲମ୍ବନ କରିବା ଉଚିତ୍ ଏବଂ ସେ ବାବଦ ମଧ୍ୟ ଶିକ୍ଷା ଅର୍ଜନ କରିବା ଆବଶ୍ୟକ